ଘରେ ବଗିଚା ରକ୍ଷଣାବେକ୍ଷଣ କରିବାକୁ ଶସ୍ତା ଏବଂ ଶସ୍ତାରେ ଆମ ମଞ୍ଜି ଯେଉଁଟା ନିଜ ଘରେ ଲଗେଇବା ସେଇଟାରେ ଶସ୍ତା ହେଉଛି ଏବଂ ଗୋବର ଖତ ଆଉ କଦଳୀ କଦଳୀ ଚୋପା ଘରେ ଖାଉଥିବା ପନିପରିବା ଚୋପା ସବୁ ଜାଗ ଖତରେ ପରିଣତ ହେଉଛି ସେହି ଖତରୁ ଖର୍ଚ୍ଚ ମଧ୍ୟ ଆମକୁ କମ୍ ପଡ଼ୁଛି ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟରୁ କମ୍ ପଡ଼ୁଛି ବ୍ୟୟ ବହୁଳ ମଞ୍ଜି କିଣିକି ବା ଫୁଲ ଗଛ କିଣିକି ସେଇଟା ଲଗେଇଲେ ଦାମ୍ ପଡ଼ୁଛି ରାସାୟନିକ ସାର ବ୍ୟବହାର କରିବା ୟୁରିଆ ପଟାସ୍ ଇତ୍ୟାଦି ସାର ମାନ ବ୍ୟବହାର କିରିଲେ ସେ ବ୍ୟୟ ବହୁଳ ହେଉଛି ଗଛମାନଙ୍କ ଯତ୍ନ ନେବା ପାଇଁ ମାଳି ରଖିଲେ ସେଆକୁ ସେମାନଙ୍କୁ ମଧ୍ୟ କିଛି ପଇସା ପତ୍ର ଦେବାକୁ ପଡ଼ୁଛି ତ ତେଣୁ ଏହିସବୁ ଖର୍ଚ୍ଚ ପାଇ ବ୍ୟୟବହୁଳ ହେଉଛି ଏବଂ ବ୍ୟୟବହୁଳ ହେଉଥିବା କିନ୍ତୁ ଫୁଲ ବହୁତ ଭଲ ହେଉଛି